ବର୍ତ୍ତମାନ ଯୁଗରେ ଗଭମେଣ୍ଟ ଚାକିରୀ ଖୋଜିବା ବହୁତ କଷ୍ଟ ଏବେ ତ ଗୋଟେ ଜବ୍ ପାଇଁ ଦୁଇଶହ ତିନିଶହ ପିଲା ଫର୍ମ ପକଉଛନ୍ତି ଏବେ ରିସେଣ୍ଟଲି ଗୋଟେ କଉ ଟିଭିରେ ଦେଖିଥିଲି ଷାଠିଏ ହଜାର ପାଇଁ ପଚାଶ ଲକ୍ଷ ଲୋକ ଲାଇନ୍ରେ ଠିଆ ହେଇଛନ୍ତି ତ ଚାକିରୀ ଏବେ କରିବାଟା ବହୁତ କଷ୍ଟକର ଯେଉଁମାନେ ବି କଠିନ ପରିଶ୍ରମ କରୁଛନ୍ତି ସେମାନେ ବି ଚାକିରୀ କରିବେ ଏଥିରେ ସେ ସନ୍ଦେହ ନାହିଁ କିନ୍ତୁ ଯାହା ବି ଯେଉଁଥିରେ ବି ଲୋକମାନେ ଭାବୁଛନ୍ତି ହଁ ଗଭମେଣ୍ଟ ଜବ୍ କଲେ ହେବ ନହେଲେ ନାହିଁ ମାନେ ବହୁତ ପ୍ରାଈଭେଟ୍ ଜବ୍ରେ ବହୁତ କ୍ୟାରିୟର୍ ଅଛି ତ ସେଥିପ୍ରତି ବି ଧ୍ୟାନ ଦେବା ଦରକାର ଆଉ ଭବିଷ୍ୟତରେ ଚାକିରୀ ମିଳିବା ବହୁତ କଷ୍ଟ ଯେତେ ଲୋକ ହେଲେଣି ତ ଭବିଷ୍ୟତରେ ଚାକିରୀ ମିଳିବା ବହୁତ କଷ୍ଟ ତ ଚାକିରୀ କରିବ ଯେଉଁମାନେ ବି ଚାକିରୀ କରୁଛନ୍ତି ଭଲ କଥା ଯେଉଁମାନେ ନ କରୁଛନ୍ତି ବି ସେମାନେ ବି ବିଜ୍ନେସ୍ ବି କରିପାରିବେ ଏବଂ ପ୍ରାଈଭେଟ୍ ଜବ୍ରେ ବି ରହିପାରିବେ